ମୋତେ ଖାଇବା ପାଇଁ ଅନେକ ପ୍ରକାର ଜିନିଷ ଭଲ ଲାଗିଥାଏ ତା ମଧ୍ୟରୁ ମୋତେ ଗୁପ୍ଚୁପ୍ ଏବଂ ଦହିବାର ଆଳୁଦମ୍ ମଧ୍ୟ ଖାଇବା ପାଇଁ ବହୁତ ଭଲ ଲାଗିଥାଏ ସେଗୁଡ଼ିକୁ ଆମ ଗ୍ରାମରେ ମେଳା ଏବଂ ପୂଜାପର୍ବ ହେଲେ ସେଗୁଡ଼ିକୁ ବସିଥାଏ ଏବଂ ମୋତେ ପୂଜାପର୍ବ ହେଲେ ସେଇ ଦୋକାନ ମଧ୍ୟ ଆସିଥାନ୍ତି ଏବଂ ମେଳା ମଧ୍ୟରେ ଗୁପ୍ଚୁପ୍ ଖାଇବା ପାଇଁ ମୋତେ ବହୁତ ଭଲ ଲାଗିଥାଏ ଏବଂ